ହ୍ୟାଲୋ

ଆଜ୍ଞା ଆଜ୍ଞା ହଁ ହଁ ସୁବିଧା ଅଛି ଆପଣ କେତେଜଣ ଆସିବେ କେତେଜଣ ଆସିବେ

କେତେଜଣ ଭିତରେ ଆସିବେ

ହଁ ହଁ ହେଇପାରିବ ହଁ ଷ୍ଟୁଡ଼େଣ୍ଟ ହେଲେ ଗୋଟେ ରୁମ୍ରେ ନିହାତି ତିନିଜଣ ଦୁଇଜଣ ଏମିତି ରହିପାରିବେ ହଁ ହଁ ସୁବିଧା ଅଛି ହଁ ହଁ ହଁ ହଁ ଆସନ୍ତୁ ଆସନ୍ତୁ ହଁ ଷ୍ଟୁଡେଣ୍ଟ ଷ୍ଟୁଡେଣ୍ଟମାନଙ୍କ ପାଇଁ ଷ୍ଟୁଡେଣ୍ଟମାନଙ୍କ ପାଇଁ ଟିକେ କମ୍ ଅଛି ଆଉ ଆମେ ଦେଖିକିରି ସୁବିଧା କରିଦେବୁ ଆଉ ଆପଣ ଆସନ୍ତୁ

ହଁ ହଁ